ଆମ ଜୀବନରେ ଗୀତ ଏକ ଏକ ଅଭିନ୍ନ ଅଂଶ ଗୀତ ଶୁଣିବା ଦ୍ୱାରା ଆମ ମନକୁ ଖୁବ ଶାନ୍ତି ମିଳିଥାଏ ଏବଂ ଆମକୁ ଖୁବ୍ ଭଲ ଲାଗିଥାଏ ସେମିତି ଆଉ ଆମେ ନିଜେ ଗୀତ ଗାଇବା କିମ୍ବା ଯେଉଁ ଗୀତ ବାହାରିଥାଏ ସେ ଗୀତକୁ ଶୁଣି କିମ୍ବା ସେ ଭିଡ଼ିଓକୁ ଦେଖି ଆମେ ଖୁବ ଆନନ୍ଦିତ ହେଇଥାଉଁ ଏବଂ ସେଥିରୁ ଖୁବ ମଜା ପାଇଥାଉଁ ସେମିତି ଆମ ଅଞ୍ଚଳରେ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ମାନ ମଧ୍ୟ ଅନୁଷ୍ଠିତ ହେଉଛି ଯେମିତି ମେଲୋଡ଼ି ପୋଗ୍ରାମ୍ ଭଜନ ସମାରୋହ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ ଆମେ ସେଗୁଡ଼ିକୁ ମଧ୍ୟ ଯାଇ ସେଠାରେ ଗୀତ ଶୁଣି ବା ଗୀତର ମଜା ବା ଆନନ୍ଦ ନେଇପାରୁଛୁ ସେମିତି ଆମ ଜାଣିଥିବା କଣ୍ଠଶିଳ୍ପୀମାନଙ୍କ ମଧ୍ୟରୁ ମହମ୍ମଦ ଅଜିଜ୍ ସୁରେଶ ୱଡ଼କର ଟି ସୌରୀ ଏବଂ କୁମାର ସାନୁ ଉଦିତ୍ ନାରାୟଣ ମଣ୍ଟୁ ଛୁରିଆ ଉମାକାନ୍ତ ବାରିକ ଇରା ମହାନ୍ତି ଅଲକା ୟାଗ୍ନିକ ଇତ୍ୟାଦି ଖୁବ୍ ଖୁବ୍ ନାଁ କରିଛନ୍ତି ସେମାନେ ସେମାନେ ହିନ୍ଦୀ ଗୀତ ହଉ ବା ଓଡ଼ିଆ ଗୀତ କିମ୍ବା ସମ୍ବଲପୁରୀ ଗୀତ ସବୁଥିରେ ପାରଦର୍ଶିତା ଲାଭ କରିଛନ୍ତି ସେମାନେ ସେମାନଙ୍କ ଭିତରୁ ବହୁତ ଗୁଡ଼ିଏ ଆମ ପ୍ରିୟ କଳାକାର ଅଛନ୍ତି ଯେମିତି ଓଡ଼ିଆରେ ଆମ ଟି ସୋରି ବହୁତ ଭଲ ଗୀତ ଗାଆନ୍ତି ଏବଂ ସେ ଖୁବ୍ ସମସ୍ତଙ୍କର ପସନ୍ଦିତ ସେ ଗାଇଥିବା ସେ ସେ ଗୋଟେ ଗୀତ ଶୀତଲ ଆଜି ମଧ୍ୟ ଲୋକଙ୍କ ମୁହଁରେ ଶୁଣିବାକୁ ମିଳୁଛି ଏ ବି ତାଙ୍କ କଣ୍ଠରେ ସେ ଗୀତ ଶୁଣିଦେଲେ ଖୁବ ନୂଆ ଅନୁବାଦ ସୃଷ୍ଟି ହେଉଛି ଏଇ ଗୀତ ଏବେ ମଧ୍ୟ ଚିରସବୁଜ ହୋଇ ରହିଛି ସେମିତି ଆହୁରି ବହୁତ ଗୁଡ଼ିଏ ଗୀତ ଅଛି ଯାହାକି ଏପର୍ଯ୍ୟନ୍ତ ଅଭୁଲା ହୋଇ ରହିଛିି ଯେମିତି ମହମ୍ମଦ ଅଜି ଗାଇଥିବା ରୂପା ଶଗଡ଼ିରେ ସୁନା କନିଆଁ ଇତ୍ୟାଦି ବି ଆଜି ବି ଖୁବ ପସନ୍ଦ ଲାଗେ ସେମିନ୍ତି ଇରା ମହାନ୍ତି ମଧ୍ୟ ଗାଇଥିବା ବହୁତ ଗୁଡ଼ିଏ ଗୀତ ଆଜି ବି ଲୋକ ମୁଖରେ ଶୁଣିବାକୁ ମିଳେ ପୁଣି ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ଦେଖିବାକୁ ଗଲେ ଆମ ଓଡ଼ିଆର ଅଭିଜିତ ମଜୁମଦାର ଖୁବ ଲୋକପ୍ରିୟ କାରଣ ସେ ଆମ ରାଜ୍ୟର ଲୋକଙ୍କ ରୁଚି ଅନୁଯାୟୀ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥାନ୍ତି ଏବଂ ସେଥିପାଇଁ ତାଙ୍କ ଗୀତ ଗୁଡ଼ିକ ଓଡ଼ିଶାର ଖୁବ ଲୋକ ପସନ୍ଦ କରନ୍ତି